ହଁ କୁହ କ'ଣ କହୁଛ କୁହ ହଉ ବରା ଦୋକନଟା ବା ଯଦି ଭଲ ଅଛି ଆଉ ତୁମେ କେମିତି ସୁବିଧା ହେବ ସବୁ ଇଆଡ଼େ କହିକିରି ଭଲ ମିସ୍ତ୍ରୀ ତାପରେ କେମତି ସେଲିଂ ହେବ କେତେଲୋକ ଖାଇବେ ଆଉ ତମଆଡ଼େ ଚାରିଆଡ଼େ ତ ବହୁତ ରେଟ୍ ଅଛି ଆମ ଆଡ଼େ ବି ବହୁତ ରେଟ୍ ଅଛି ତୁମ ଆଡ଼େ

ଆମଆଡ଼େ ସେଇଆ ଦଶଟଙ୍କା ଭଲ ହେବ ବହୁତ ପ୍ରଫିଟ୍ ହେବ ଆମେ କିଛି କରିକିରି ଆମେ ଚଳି ପାରିବା ଦୋକାନ କରିକିରି

ଟାଉନ୍ ଯାଗାରେ ଦେବ ଟାଉନ୍ ଜାଗାରେ ବହୁତ ପ୍ରଫିଟ୍ ହେବ

ହୁଁ ତା ସାଙ୍ଗକୁ ସବୁ ଯୋଡ଼ିକିରି କରିବା ହଁ ହଁ

ହଁ ହଁ

ହଁ ହଁ ହଉ ରଖୁଛି ହଁ ଚାଲେ ଚାଲେ ବେପାର ବହୁତ ଚାଲେ

ହଁ ହଁ ହଉ ହଉ ସବୁ ସୁବିଧା କରିବା ଆଉ ହଁ ସବୁ କରିବି ସବୁ ସବୁ କରିବି ହଁ

ହଁ